ହ୍ୟାଲୋ ରାଜ ରେଷ୍ଟୁରାଣ୍ଟ କହୁଥିଲେ ମୁଁ ପ୍ରମୋଦ କୁମାର ରାଉତ କହୁଥିଲି କୋରାପୁଟରୁ ମୁଁ ମୋର ଗୋଟେ ବିରିୟାନୀ ପାଇଁ ମୁଁ ଅର୍ଡ଼ର କରୁଛି ଆଉ ଯେହେତୁ ମୋର ଟିକେ ଡ ମାନେ ବ୍ଲଡ଼ ପ୍ରେସର ଅଛି ମୁଁ ସେଇଥିପାଇଁ ଟିକେ କମ୍ ଲୁଣ ଚାହୁଁଥିଲି ଆଉ ତା' ସହିତ ମସଲାମସଲି ବି ଟିକେ କମ୍ ଦରକାର ଆଉ ଅଳ୍ପ ଚିନି ବି ଦରକାର ତ ସେଇଥିପାଇଁ ଆପଣ ଚିନି ଲୁଣ ମସଲା ଇତ୍ୟାଦି କମ୍ ଥିବା ବିରିୟାନୀ ସୁସ୍ୱାଦୁ ବନେଇକି ଅର୍ଡ଼ର କରିବେ ଏବଂ ଆପଣଙ୍କ ବିରିୟାନୀର କ୍ଵାଲିଟି ବହୁତ ଭଲ ଅଛି ଆମେ ଜାଣିଛୁ ମୁଁ ସେଇଥିପାଇଁ ଆପଣଙ୍କୁ କାଇଣ୍ଡଲି ରିିକ୍ୱେଷ୍ଟ କରିକି କହୁଛି ଯେ ସୁସ୍ୱାଦୁ ଗୋଟେ ବିରିୟାନୀ ବନେଇକି ଆମକୁ ଅର୍ଡ଼ର କରିବେ ଆପଣ ଏଥିରେ କୌଣସି ଅଧିକ ଚିନି ଦେବେ ନାହିଁ ଆଉ ଏହା ଦେହ ପାଇଁ ବି ବହୁତ କ୍ଷତିକାରକ ଆଉ ଆପଣ ଯଥାଶୀଘ୍ର ଅନଲାଇନ୍ରେ ଆପଣଙ୍କ କୋରିଅର ପିଲା ହାତରେ ପଠେଇବେ ଆଉ କେତେ ସମୟ ଲାଗିବ ଏକ୍ଚୁଆଲି ଏହା ପାଇଁଁ ଆଉ ତାର ପେମେଣ୍ଟ ଡିଟେଲ ମୋତେ ଆପଣଙ୍କ ଡେଲିଭରି ବୟ ହାତରେ ପଠେଇବେ ଆଉ ଡେଲିଭରି ଚାର୍ଜେସ୍ ବି ନିଅନ୍ତି କିି ତାହା ବି ଜଣାଇବେ